ଆମ ଅଞ୍ଚଳରେ ଧାନ ଚାଷ ହୁଏ ବିରି ଓ ମୁଗ ମଧ୍ୟ ଚାଷ କରାଯାଏ ଆମ ବାଡ଼ି ବଗିଚାରେ ନଡ଼ିଆ ଗଛ ହଳଦୀ ଗଛ ଗୁଆ ଗଛ ଏବଂ ଆଖୁ ଗଛ ଇତ୍ୟାଦି ଲଗାଯାଇଥାଏ ବିଲମାନଙ୍କରେ ବିରି ମୁଗ କାକୁଡ଼ି ଟମାଟର ଭେଣ୍ଡି ଜହ୍ନି ଇତ୍ୟାଦି ପନିପରିବା ଚାଷ କରାଯାଏ ଧାନ ଆମର ବର୍ଷା ଋତୁରେ ଚାଷ କରାଯାଏ ବିରି ମୁଗ ଇତ୍ୟାଦି ଶୀତ ଋତୁରେ ବୁଣାଯାଏ ଏହି ପରି ଭାବରେ ନଡ଼ିଆ ଗୁଆ ଇତ୍ୟାଦି ଫଳ ଗଛ ବାଡ଼ି ବଗିଚାରେ ବର୍ଷକ ବାରମାସରେ ହୋଇଥାଏ